ଭାଇ ଦୋକାନରେ ଅଛନ୍ତି ନା ଦୋକାନରେ ଅଛନ୍ତି ନା ଭାଇ ମୋର ଭାଇ ମୋର ଗୋଟେ ସାଙ୍ଗର ବାର୍ଥଡ଼େ ଅଛି ତ ମୋତେ କିଛି ଜିନିଷ ଦରକାର ବାର୍ଥଡ଼େ ଗିଫ୍ଟ୍ ଦରକାର ଆପଣଙ୍କ ପାଖରେ ମହଜୁଦ୍ ଅଛି ନା ମୋତେ ଭାଇ ଗୋଟେ ବେବିଡ଼ଲ୍ ଦରକାର ତ ଆପଣଙ୍କ ପାଖରେ ଆଭେଲେବୁଲ୍ ଅଛି ନା ବିଭିନ୍ନ ବିଭିନ୍ନ ପ୍ରକାର ଭେରାଇଟି ଅଛି ନା ତା'ର ପ୍ରାଇସ୍ କେମିତି କ'ଣ ଅଛି ଭାଇ

ମୋତେ ବେଶୀ ରେଟ୍ର ଦର୍କାର ନାହିଁ ଭାଇ ମୋତେ ଗୋଟେ ତିନିଶହ ସାଢ଼େ ତିନିଶହ ଭିତେରେ ଦରକାର ଆପଣଙ୍କ ପାଖେରେ ମହଜୁଦ୍ ଅଛି ନା ହଉ ଭାଇ ଠିକ୍ ଅଛି ଆଉ କ'ଣ ଅଛି ଭାଇ ଆପଣଙ୍କ ପାଖରେ ଗିଫ୍ଟ୍ ତ ସାଙ୍ଗଙ୍କ ପାଇଁ ବାର୍ଥଡ଼େ ଗିଫ୍ଟ୍ ତ କେକ୍ କେକ୍ ବଗେରା ମିଳିବ ଭାଇ ଗୋଟେ ଘଣ୍ଟା ଭାଇ ମିଡ଼ିଅମ୍ ଚକୋଲେଟ୍ କ'ଣ ରଖିଛନ୍ତି ଭାଇ

ଠିକ୍ ଅଛି ତ ମୋ ପାଇଁ ମୋ ପାଇଁ ଗୋଟିଏ ବେବିଡ଼ଲ୍ ଗୋଟେ ଘଣ୍ଟା ଆଉ ଚକୋଲେଟ୍ କିଛି ପ୍ୟାକ୍ କରିଦେଇଥିବେ ବେବି ଭାଇ ଶୁଣନ୍ତୁ ବେବିଡ଼ଲ୍ ଯଦି ରିଜେକ୍ଟ୍ ହୁଏ ତାହାଲେ ରିଟର୍ନ୍ ଅଛି ନା ତା'ର କେମିତି କ'ଣ ପ୍ରାଇସ୍ ଅଛି ତାର ରିଟର୍ନ୍ କରିସାରିଲା ପରେ ପୁଣି ନେକ୍ସ୍ଟ୍ ଠିକ୍ ଅଛି ମୁଁ ମୋ ସାଙ୍ଗ ପାଇଁ କାଲିକି ନେଇକି ଯିବି ତ ଠିକ୍ ଅଛି ତ ମୁଁ ମୁଁ କାଲିକି ଆସି କାଲିକି ଆସିକି ବି ନେଇଯିବି ତ ଗୋଟିଏ ବେବିଡ଼ଲ୍ ଗୋଟେ ଘଣ୍ଟା ତ କିଛିଟା ଚକୋଲେଟ୍ ପ୍ୟାକିଂ ପ୍ୟାକିଂ ହେଇଯାଇଥିବ ମୁଁ ଆପଣଙ୍କୁ ପେମେଣ୍ଟ୍ ଆସନ୍ତା କାଲିକି ନେଲା ପରେ ପେମେଣ୍ଟ୍ କରିଦେବି ଠିକ୍ ଅଛି ଭାଇ ମୁଁ ମୁଁ କିଛି ମୁଁ କିଛିଟା ମୁଁ ମୁଁ ଆସୁଛି ଆସିସାରିଲା ପରେ ମୁଁ ଦୋକାନକୁ ବୁଲିବି ବୁଲିସାରିଲା ପରେ ମୁଁ ଦେଖିବି କ'ଣ କ'ଣ ଭଲ ଜିନିଷ ଅଛି ସେଇଥିରୁ ବି ମୁଁ ନେଇକି ଯିବି ହଉ ଠିକ୍ ଅଛି ଭାଇ ମୁଁ ଦଶଟା ବେଳେ କାଲିକି ଆସିକି ସବୁ ଜିନିଷ ନେଇକି ଯିବି ପ୍ୟାକିଂ କରିଦେବେ ଠିକ୍ ଅଛି ଭାଇ ହଉ

ହଉ ଭାଇ ଠିକ୍ ଅଛି ଠିକ୍ ଅଛି ମୋତେ ପିଙ୍କ୍ କଲର୍ ଦରକାର ହଉ ଠିକ୍ ଅଛି ଭାଇ ହଁ ଭାଇ ଘଣ୍ଟା ମିଡ଼ିଅମ୍ ସାଇଜ୍ ଆଉ କିଛିଟା ଚକୋଲେଟ୍ ବେବି ପିଙ୍କ୍ କଲର୍

ହଉ ଠିକ୍ ଅଛି ଭାଇ କାଲିକି ମୁଁ ସକାଳେ ଆସୁଛି